ପଶୁପାଳନ ଲାଗି ପଶୁମାନଙ୍କ ଭଲ ପ୍ରଜାତି ଚିହ୍ନିବା ନିହାତି ଦରକାର କାରଣ ଭଲ ପ୍ରଜାତି ନହେଲେ ସେମାନେ ଆମକୁ ଲାଭବାନ କରିପାରିବେ ନାହିଁ ଆମର ଉନ୍ନତି ଲାଗି ଭଲ ପ୍ରଜାତି ଚିହ୍ନିବା ନିହାତି ଦରକାର ଭଲ ପ୍ରଜାତିର ପଶୁମାନେ ସବୁବେଳେ ସୁସ୍ଥ ସବଳ ଦେଖା ଯାଆନ୍ତି ଏବଂ ସେମାନଙ୍କ ଚାଲିବା ବି ଫୁର୍ତ୍ତି ରହିଥାଏ ଏମାନଙ୍କୁ ଚିହ୍ନିବା ପାଇଁ ମୁଁ ମୁଖ୍ୟତଃ ଆମ ଅଞ୍ଚଳର ପଶୁ ଚିକିତ୍ସକଙ୍କୁ ଭେଟିଥାଏ ଓ ଭଲ ପ୍ରଜାତିର ପଶୁ ଚିହ୍ନଟ ପାଇଁ ପରାମର୍ଶ ନେଇଥାଏ